କ୍ରୀଡ଼ା କ୍ରୀଡ଼ା ତ ବୁଝିବାକୁ ଗଲେ ଆମର ଏମିତି ବହୁତ କିଛି ଅଛି ଯେମିତି କ୍ରିକେଟ ବାସ୍କେଟବଲ୍ ହକି କବାଡ଼ି ଏମିତି ଅନ୍ୟାନ୍ୟ ବହୁତ କିଛି କ୍ରୀଡ଼ା ଅଛି ତ ମୁଁ କ୍ରିକେଟ ବିଷୟରେ କହିବା ପାଇଁ ଚାହିଁବି କ୍ରିକେଟ ପାଇଁ ଆମର ଯେମିତିକି ଖେଳିବାକୁ ହେଲେ ଏଗାର ଜଣର ଆବଶ୍ୟକତା ଥାଏ ଏବଂ ବ୍ୟାଟ ବଲ୍ ଷ୍ଟମ୍ପିଙ୍ଗର ବି ଆବଶ୍ୟକତା ଥାଏ ତା ସହିତ ଫିଲ୍ଡିଂର ଆବଶ୍ୟକତା ଥାଏ ଏବଂ ଏଗାର ଜଣ ପ୍ଲେୟରକୁ କେମିତି କେଉଁ ଜାଗାରେ କେଉଁ ପୋଜିସନରେ ରଖା ହବ ସେ ତାହାର ଆବଶ୍ୟକତା ଥାଏ

ଏୟା ହିଁ କ୍ରୀଡ଼ାର ନିୟମ ଅଟେ